ଆମେ ଗାଈ ଏବଂ ଛେଳି ଆଉ କୁକୁଡ଼ା ଆଦି ପାଳନ କରୁଛୁ ଆମର ଗାଈ ଗାଈ ମାନଙ୍କୁ ଭଲ କ୍ଷୀର ଉତ୍ପାଦନ ପାଇଁ ଆମେ ସେମାନଙ୍କୁ ଘାସ ଆଉ ଦାନା କୁ ଚୋକଡ଼ ଦାନା ଏବଂ ମକା ମକା ଯୋଉ ଗୁଣ୍ଡ ଆଲଫା ଆଲଫା ଘାସ ଇତ୍ୟାଦି ଆମେ ଆଣିକି ସେମାନଙ୍କୁ ଦେଇଥାଉ ଯାହା ଦ୍ୱାରା କ୍ଷୀର ଉତ୍ପାଦନ ଆମର ଅଧିକ ହେଇଥାଏ ଆଉ ଆମର ଛେଳି ମାନଙ୍କୁ ଆମେ ଆମର ଘାସ ଆଣିକି ଦେଇଥାଉ ଘାସ ଆଉ ସେମାନଙ୍କ ପାଇଁ ଦାନା ବି ଆଣିଥାଉ ସେମାନେ ଯାହା ଦ୍ୱାରା ଜଲଦି ସେମାନଙ୍କର ଓଜନ ଅଧିକ ହେଇଥାଏ ଏବଂ ସେମାନେ ଜଲଦି ଜଲଦି ବଢ଼ିଥାନ୍ତି ଆଉ ସେ ଆମର କୁକୁଡ଼ା ମାନଙ୍କୁ ଆମେ ବି ଦାନା ଦେଇଥାଉ ଯାହା ଦ୍ୱାରା ସେମାନେ ସେମାନଙ୍କର ଓଜନ ବୃଦ୍ଧି ହେଇଥାଏ ଏବଂ ସେମାନେ ଅଧିକରୁ ଅଧିକ ଅଣ୍ଡା ପ୍ରଦାନ କରିଥାନ୍ତି ଆଉ ସେ ସବୁ ବିକି ଲାଭବାନ୍ ହେଇଥାଉ